ହ୍ୟାଲୋ ଆପଣ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଛନ୍ତି ଆଜ୍ଞା ଶୁଣନ୍ତୁ ଆପଣଙ୍କର ଡ୍ରାଇଭର କୋଭିଡ଼ ସମୟରେ ମାସ୍କ ପିନ୍ଧିବାକୁ ନାଇଁ କହୁଛି ମାସ୍କ ପିନ୍ଧୁନି ଏବଂ ଆପଣଙ୍କର ସିଟ୍ ଗୁଡ଼ାକ ବହୁତ ଅସନା ଅଳିଆ ଅବର୍ଜନା ହେଇଛି ବୁଝିଲେ ଆପଣ ନିଜ ଡ୍ରାଇଭରଙ୍କୁ କୁହନ୍ତୁ ସେ ମାସ୍କ ପିନ୍ଧିବ ଓ ଆପଣଙ୍କର ସିଟ୍ ମାନଙ୍କ ସଫାସୁତୁରା ରଖିବ କୋଭିଡ଼ରୁ ଆମକୁ ମୁକ୍ତ ମିଳିବ ଏତେ ଆପଣଙ୍କୁ ଅନୁରୋଧ ବିନିତ ଆପଣ କଲ୍ କରି ଆପଣଙ୍କ ଡ୍ରାଇଭରକୁ କୁହନ୍ତୁ ଏ ବିଷୟରେ ସେ କୋଭିଡ଼ ସମୟରେ ମାସ୍କ ପିନ୍ଧି ସ୍ୱଚ୍ଛତା ଭାରତ